ମୁଁ ସାଧାରଣତଃ ଗଛ ଲଗାଇବା ପାଇଁ ମୁଁ ଶୁଖିଲା ମାଟିର ବ୍ୟବହାର କରିଥାଏ ଯେମିତି କି ମାଟିକି ଗୁଣ୍ଡ କରି ଚୂନା କରି ପୁରା ଖରାରେ ଶୁଖାଇ ସେ ମାଟିକୁ ମୁଁ ଯେକୌଣସି ଜାଗାରେ ଗାତ ଖୋଳି ସେ ମାଟିକି ସେ ଗାତରେ ପୁରାଇ ମୁଁ ଗଛ ଲଗାଇଥାଏ କାଇଁନା ସେଥିରେ ଗଛ ଲଗାଇଲେ ଏ ଗଛ ମରେନି ଆଉ ଗଛ ସୁସ୍ଥ ରୁହେ କାହିଁକି ନା ସେଥିରେ ରୋଗ ଜୀବାଣୁ ଗୁଡ଼ିକ ଯାହା ଥାଆନ୍ତି ଜିବଗୁଡ଼ିକ ସେଗୁଡ଼ା ମରିଯାଆନ୍ତି ଯେଉଁଟାକି ଗଛ ପାଇଁ ଆଉ ହାନିକାରକ ହୋଇ ରହେ ନାହିଁ ମୁଁ ସାଧାରଣତଃ ଗଛରେ ଯେଉଁ ସାର ଗୁଡ଼ିକ ଦିଏ ସେ ସାର ଗୁଡ଼ିକ ହେଲା ୟୁରିଆ ଡିଏପି ପୋଟାଶ ଗ୍ରୋମର ଆଉ ବିଭିନ୍ନ ପ୍ରକାର ଜୈବିକ ସାର ମଧ୍ୟ ମୁଁ ସେଥିରେ ଦେଇଥାଏ